ହଁ ହ୍ୟାଲୋ ଆଉ କେନ୍ତା ଅଛ ଭଲ ଅଛ କେ ଅ ମୁଇଁ ବି ଏକ ନମ୍ବର୍ ହୋ ଆଚ୍ଛା ଏ ହଁ କହ କହ ହଁ ଜିମା ହୋ କାଏ ଯେ ନାଇଁ ଜିମା କେଣେ କି ଜିମା ବୋଲଛ ଏ ନୂଆପଡ଼ା ନିୟୁ ଗାଲେକ୍ସି ଆମର ସିନେମା ହଲ୍ ଅଛି ଯେ ସେନ ଯେ ଆଜି ଏଇଟା ବାହୁବଲି ଲାଗିଛେ ବାହୁବଲି ହଁ ବଢ଼ିଆ ଲାଗବା ଏକ ନମ୍ବର୍ ବଢ଼ିଆ ମୁଇଁ ବୋଲେ ହଏ ସାଙ୍ଗ ମାନକେ ପଚାରାଲି ତ ଯେ କହୁଥିଲେ ବଢ଼ିଆ ଲାଗୁଛେ ମାନେ ତା'ର ଡିଜାଇନ୍ ଭଲ ହେଇଛେ ମାନେ ଆମର ଏଇଟା କାଣା କି ନିୟୁ ଗାଲେକ୍ସିର ସିନେମା ହଲ୍ର ଚେୟାର୍ ମାନେ ବସିବାକେ ବଢ଼ିଆ ସୁବିଧା ଅଛି ବୋଲଥିଲେ ଆଉ ମାନେ ଥଣ୍ଡା ମାନେ ଗରମର ଚାନ୍ସ ନାହିଁ ମାନେ ଏ ସି ବରାବର ବଢ଼ିଆ ଲାଗୁଛି ଆଉ ତାପରେ ମାନେ ଇଣ୍ଟରମିଶନ୍ରେ ଇଣ୍ଟରମିଶନ୍ ମଝିରେ ଇଣ୍ଟରମିଶନ୍ ହେଲା ପରେ କୁରକୁରି ଫୁରକୁରି ବିସ୍କୁଟ୍ ଫିସକିଟ୍ ଯାହା ବି ତମେ ଆଣିପାର ସେଇ ମୋତେ ଅସୁବିଧା ହେନ ଅସୁବିଧା ଦେଇଛ ସିନା ହଁ ହେଇଥର କାଜେ ମୁଇଁ ଭାବୁଛି ବାହାରମା କେ ବୁଲିମା ଭାବୁଛେ କେ ହଁ ଜିମା ନିୟୁ ଗାଲେକ୍ସି ଟିକେ ଦେଖିକରି ଆଇମା ବଢ଼ିଆ ଲାଗ୍ବା ହୋ ଆଚ୍ଛା ଏଇଟା ତିନ ଦିନ ଘଣ୍ଟିଆ ନାଗିନି ବେଲେ ଏଗାର ରୁ ଷ୍ଟାର୍ଟ ହଉଛେ ଏଗାର ଏଗାର ରୁ ହଏ ମାନେ ଦଶ ବଜେ ବାହାରିଲେ ଟିକେ ଲେଟ୍ ହେଇଯିବା ନଅ ବଜେ ବାହାରବାକେ ପଡ଼୍ବା ହଏ କା କାଜି ବୋଲେ ଦେଖ ଏ ଏତେ ଦୂର ଯିବା ଟା ଏ ଟିକେ ଲେଟ୍ ନେଇ ହେବା କା ବାଇକ୍ରେ ଯିବାଟା ଜାନୁଛ ଟିକେ ବୁଲି ବୁଲା କରି ଜିମୁ କାଇ ଅଧିକ ସ୍ପିଡ଼ ଗଲେ କାଇଁ ଅଯଥା ଟେନସନ୍ ହଁ ଏଥର କାଜି ଆରମ୍ ସେ ବୁଲି ବୁଲା କରି ମସ୍ତ୍ କରି ଜିମା ବେଗେ ନଅ ବଜେ ବାହାରଲେ ଆରମ୍ ସେ ଦଶ ସାଢ଼େ ଦଶ ବଜେ ପହଞ୍ଚି ଯିମା ଟିଫିନ୍ ବଦଳେ ଗୁଟେ ଥୁଇ ଦବା ଆରୁ ଟିକେଟ୍ କାଟିକି ଟିକେ ଭିତର କେ ଆଉ ତାପରେ କିଛି ନାଇଁ ଲେ ବି ତିନ ଦୁଇ ବଜା ତକେ ସରିଯିବା ହଁ ଦୁଇ ବଜେ ତାପରେ ବ୍ୟାକ୍ କର୍ମା ଘର କେ ଆଉ କିଛି ଗୋଟେ କାଣା ଗୋଟେ ଆସିକରି କେନ ହୋଟେଲ୍ରେ ଗୋଟେ ଖାଇ ଖୁଆ ଦମା ହଏ ଘର୍ କେ ପଲେଇ ଆଇମା ଭଲ ଲାଗୁଛେ ଆର୍ ଭଲ ମାନେ ନିୟୁ ନିୟୁ ସିନେମା ହଲ୍ ତ ନିୟୁ ଗାଲେକ୍ସି ଟା ଭଲ ବଢ଼ିଆ ସର୍ଭିସ୍ ଦଉଛି ମୋତେ ବି ଏମିତି ଶୁଣିବାକେ ପାଇଲି ତ ହଁ ତାପରେ ହଏ ଦୁଇ ଜଣ ଜିମା ଆରୁ ଆରମ୍ ସେ ଟିକେ ଦେଖ୍ମା ମସ୍ତ କରି ଏଞ୍ଜୟ ଫେଞ୍ଜୟ କର୍ମା ଆଉ ଟିକେ ପରେ ଆସ୍ମା ଆଉ କ'ଣ

ତୁ ଦେଖ କାଲି ଟିକେ ଜଲ୍ଦି ବାହାରିବ ଏମ୍ତି ହେଲେ ସେଇଠି ନଅ ବଜେ ମୋତେ ଫୋନ୍ କରବୁ ଆଃ ବାହାରଲା ବେଲେ ଠିକ୍ ଅଛି ଏନ୍ତା ହେଲେ ରଖିଲି ଆ